ମାଛ ଧରିବାକୁ ଆମେ ମଶାରି ବାଡ଼ି ବେନ୍ଦା ପ୍ରସ୍ତୁତ କରି ଆମେ ବାହାରି ଯାଉ ମାଛ ଧରିବା ପାଇଁ ବହୁତ କଠିନ ପରିଶ୍ରମ ହେଲେ ମଧ୍ୟ ଆମକୁ ବହୁତ ସହଜ ଲାଗେ କିନ୍ତୁ ମାଛ ଧରିବାର ଆମକୁ ପ୍ରଣାାଳୀ ବହୁତ ଜଣା ଅଛି ମଶାରି ପକେଇବା ଦ୍ୱାରା ମାଛ ବହୁତ ପରିମାଣରେ ପଡ଼େ ବଡ଼ ବଡ଼ ମାଛ ସୁଅରେ ଭାସିଗଲେ ତାକୁ ଆମେ ବାଡ଼େଇ ଧରି ଥାଉ ଓ ବେନ୍ଦା ମାଧ୍ୟମରେ ପାଣି ସୁଅକୁ ବନ୍ଧା ଧରିଥାଉ କିନ୍ତୁ ଯାତ୍ରା ଯେକୌଣସି ମାଛ ଧରିବା ଯାତ୍ରା ଯିବା ପୂର୍ବରୁ ତା'ର ନିୟମପନ୍ଥା ସବୁ ଆମେ ରୁଟିନ୍ ମାଧ୍ୟମରେ କରିଥାଉ ସେ ମାଧ୍ୟମରେ କେଉଁ ସମୟରେ ଯିବା କେଉଁ ସମୟରେ ଆସିବା କେଉଁ ସମୟରେ ଖାଇବା ପିଇବା ଏହିସବୁ ବ୍ୟବସ୍ଥା କରି ଆମେ ଆଗେଇ ଯାଉ ତାଦ୍ୱାରା ଆମେ ବହୁତ ଲାଭ ଲାଭଦାୟକ ହେଉଛୁ